ଆମ ଅଞ୍ଚଳର ଯେତେ ସବୁ ଚାଷୀମାନେ ସମ୍ପୂର୍ଣ୍ଣ ଭାବେ ପାଣିପାଗ ଉପରେ ନିର୍ଭଣଶୀଳ ଆମର ତିନୋଟି ଋତୁ ଅଛି ବର୍ଷା ଋତୁ ଖରା ଶୀତ ଏହି ଋତୁ ଅନୁସାରେ ଚାଷ କରାଯାଏ ବର୍ତ୍ତମାନ ବର୍ଷାଦିନେ ଧାନ ଚାଷ ଗହମ ଏବଂ ଖରା ଦିନେ ମୁଗ ବିରି କୋଳଥ ମାଣ୍ଡିଆ ଏବଂ ଶୀତ ଦିନେ ଏହିପରି ଭାବରେ ଆମର ଚାଷ କରାଯାଏ ଯଦି ଖରା ବର୍ଷା ଠିକ ପରିମାଣରେ ନ ହୁଏ ତେବେ ଫସଲ ନଷ୍ଟ ହେବା ସମ୍ଭାବନା ଥାଏ ଯେହେତୁ ଆମେ ତା'ର ଉପାର୍ଜନ ପାଇଁ ନିହାତି ଭାବରେ ପୋଖରୀ କିମ୍ବା ନଳକୂଅ ଏବଂ କେନାଲରୁ ପାଣି ଉଠାଇ ଚାଷ ଜମିରେ ପାଣି ପକାଇ ଆମେ ଚାଷ କରିଥାଉ